ହେଲୋ ହଁ କୁହନ୍ତୁ ହଁ ମୁଁ ସିଟିରୁ କହୁଥିଲି ସିଟିରୁ କହୁଥିଲି ହଁ ହଁ ଆପଣଙ୍କର କ'ଣ କାମ ଅଛି କି

ହଁ ହଁ ଆମର ଉଠେଇଲେ ଆପଣ ଟିକେ ରେଟ୍ ଟିକେ ଅଧିକା ପଡ଼ିବ ତା ସିମ୍ପଲ୍ ଉଠେଇେବେ କମ୍ ପଡ଼ିବ ତାର ମଡେଲିଂ ଡିଜାଇନ ସବୁ ଧରିକି ତାର ରେଟ୍ ଅଛି ଆପଣ ଫଟୋ ଗୋଟେ ପଚାଶ ଟଙ୍କା କହିଲି ଆପଣ ମଡେଲିଂ ନେଲେ ପୋଷେଇବନି ତାର କ'ଣ କାମକୁୁ ଧରି ଆମ ରେଟ୍ ଯଦି ହଁ ହଁ ହଉ ଦେଖିବା ଆପଣଙ୍କର ଫଙ୍କସନ ଘରେ ଫଟୋ ଉଠୁଛି କ'ଣ କେତେ ଏତିକି କ୍ଵାଣ୍ଟିଟି ଉଠୁଛି କ'ଣ ତାକୁ ଧରିକି ରେଟଟା ଆପଣଙ୍କୁ ଲଗେଇବା ଆଉ ଆ ହେଲେ ଏ ନାଇ ଫଟୋ ଫଟୋ ଉଠେଇବା ପାଇଁ ଆମେ ଆପଣଙ୍କ ପାଖକୁ ଫଙ୍କସନ ପାଖକୁ ଯିବୁ ନା ଆପଣ ଏଠି ଆସି ଆମ ଘରେ ଉଠେଇବେ ହଁ ଆମେ ଯିବୁ

ନା ଏ ଓ୍ୱାନ୍ ଫଟୋ ହେବ ଆଜ୍ଞା ହଁ ମଡେଲ ଆପଣ ଯୋଉ ପ୍ରକାର କ୍ଵାଲିଟି ଚାହିଁବେ ସେ ପ୍ରକାର ଫଟୋ ଉଠା ହେବ ସେଥିରେ କିଛି ଟେନ୍ସନ୍ ନେବେନି ବୁଝିଲେ ଦେଖି ହଉ ଆମ ଫଟୋ ଆମ କାମକୁ ଦେଖନ୍ତୁ କାମ କେମିତି ହେଉଛି ଫଟୋ କେମିତି ଉଠୁଛି ତାକୁ ଧରେ ହଉ କାମ ଦେଖିଲ ଆଗକୁ ବଢ଼ିବା ହଁ ହଁ ହଁ ହଁ ହଁ